ହଁ ମୁଁ ଯେତେବେଳେ ସ୍କୁଲ୍ରେ ପାଠ ପଢ଼ୁଥିଲି ସେତେବେଳେ ମୁଁ ଏକ ମୋତେ ତ ଚିତ୍ରାଙ୍କନ କରିବା ପାଇଁ ବହୁତ ଭଲ ଲାଗେ ସେତେବେଳେ ମୁଁ ଏକ ଚିତ୍ର ଅଙ୍କନ କରିଥିଲି ଗୌତମ ବୁଦ୍ଧଙ୍କର ଯାହାକି ପୁରା ଅବିକଳ ଗୌତମ ବୁଦ୍ଧଙ୍କର ହିଁ ଚିତ୍ର ଥିଲା ଯେଉଁଟା କି ସେ ଯେତେବେଳେ ଅଶ୍ୱଥ ଗଛ ବୃକ୍ଷ ମୂଳରେ ବସି ତପସ୍ୟା କରୁଥିଲେ ସେତେବେଳର ଏକ ଚକା ଭିଡ଼ି ସେ ତପସ୍ୟା କରୁଥିଲେ ସେ ତାରି ଚିତ୍ର ମୁଁ କାଟିଥିଲି ଯେଉଁଟାକି ପୁରା ମାନେ ମୋ ସାଙ୍ଗସାଥି ମୋର ବନ୍ଧୁବାନ୍ଧବ ମୋର ସାର୍ ସମସ୍ତେ ଦେଖିବାକୁ ବହୁତ୍ ଖୁସି ହୋଇଥିଲେ ସେ କହୁଥିଲେ ଯେ ଏମିତି ଯଦି ଚିତ୍ର କାଟିବୁ ତା'ହେଲେ ତୋର ଭବିଷ୍ୟତ ଦିନେ ବି ବହୁତ ବଡ଼ ଉଜ୍ୱଳ ହୋଇପାରିବ ଆଉ ତୁ ଚିତ୍ରାଙ୍କନ ମାଧ୍ୟମରେ ମଧ୍ୟ ତୋର କ୍ୟାରିଅର୍କୁ ତୁ ସୁଦୃଢ଼ କରିପାରିବୁ ଆଉ ଭଲ ପଇସା ମଧ୍ୟ ଇନ୍କମ୍ କରିପାରିବୁ ଏହାକୁ ନେଇକି ଆଉ ସେଥିପାଇଁ ଏମାନଙ୍କ ସେମାନଙ୍କର ପରାମର୍ଶ ମଧ୍ୟ ମୋତେ ବହୁତ ଭଲ ଲାଗୁଥିଲା ଆଉ ମୋର ଗୁରୁଜନମାନେ ମଧ୍ୟ ମୋତେ ଭଲପାଇବା ଦିଅନ୍ତି ଯାହା ହେଉ ପିଲାଟି ଭଲ ଚିତ୍ରାଙ୍କନ କରୁଛି ଚିତ୍ରାଙ୍କନକୁ ନେଇକି ଯଦି ଇଏ ଗୋଟେ ଭଲ ଶିଳ୍ପୀ ଚିତ୍ରଶିଳ୍ପୀ ହୋଇପାରିବ ତା'ହେଲେ ଆମ ଓଡ଼ିଶାର କି ଆମ ଅଞ୍ଚଳର ନାଁ ରଖିବ ସେଥିପାଇଁ ମୋତେ ମଧ୍ୟ ବହୁତ ଖୁସି ଲାଗେ ସେଥିପାଇଁ ମୋତେ ମଧ୍ୟ ମୋ ଶିକ୍ଷକମାନେ ବହୁତ ପରାମର୍ଶ ଦିଅନ୍ତି ମତାମତ ଦିଅନ୍ତି ଯେ ହଁ ଆହୁରି ଭଲ କୋଚିଙ୍ଗ୍ ନେ ଯେଉଁଠିକି ଭଲ ଶିକ୍ଷା ଦିଆଯାଉଛି ଚିତ୍ରାଙ୍କନରେ ଭଲ ଶିକ୍ଷା ଦିଆଯାଉଛି ତୁ ସେଇଠି ମଧ୍ୟ ଶିକ୍ଷା ନେଇକି ତୁ ଆହୁରି ତୋ ଚିତ୍ରାଙ୍କନକୁ ଆହୁରି ମଧ୍ୟ ଭଲ କରିପାରିବୁ ତା' ସହିତ ମୁଁ ଏକ ଆହୁରି ମଧ୍ୟ ଅନେକପ୍ରକାରର ଚିତ୍ର କାଟିଛି ଯେଉଁଟା କି ଲୋକ କି ଗୁରୁଜନମାନେ ଦେଖିକି ତାକୁ ମଧ୍ୟ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି